ହ୍ୟାଲୋ କୁହନ୍ତୁ କିଏ କହୁ ଆଜ୍ଞା ଆପଣ କିଏ କହୁଥିଲେ

ହେଉ ଆପଣ ଫୋନ୍ କଲେ ଭଲ କଲେ ଆଉ ବହୁତ ଦିନ ପରେ ବି ଫୋନ୍ କଲେ ଆପଣ ଓ ହଁ ଆସନ୍ତୁ ଆମର ବଲାଙ୍ଗୀରି ବି ବହୁତ ଭଲ ଆଉ ରୁମ୍ ବି ଭଲ ଅଛି ଭଡ଼ା ନେବା ପାଇଁ ଆଉ ଆମର ଏଠି ବଲାଙ୍ଗୀରିରେ ଆସିଲେ ଆପଣ ବହୁତ ଆମର ଏଠି ଚାଉଳ ବରା ହେଉଛି ଫେମସ୍ ଚାଉଳ ବରା ତା' ସାଙ୍ଗରେ ତେନ୍ତୁଳି ତେନ୍ତୁଳିଟା ବି ସବୁ ଜାଗାରେ ଆଭେଲେବୁଲ୍ ପୁରା ମିଳେ ଆମର ଆଉ ଯେକୌଣସି ଷ୍ଟଲ୍କୁ ଯିବେ ଆପଣ ଚାଉଳ ବରା ତା' ସାଙ୍ଗରେ ତେନ୍ତୁଳି ପାଇବେ ଆଉ ଘୁଗୁନି ବି ଚାହିଁବେନି ଖାଇବା ପାଇଁ ଚାଉଳ ବରା ସାଙ୍ଗରେ ତେନ୍ତୁଳି ଖାଇବେ ଆଉ ମୁଖ୍ୟ ହେଉଛି ତେନ୍ତୁଳି ଆଉ ଚାଉଳ କୁହନ୍ତୁ ଆସିଲେ ବି ଭଲ ଦୁଇମାସ ଭିତରେ ଯଦି ଆସିଯିବେ ଆଉ ଆମର ଫେମସ୍ ଚାଉଳ ବରା ସେଇଟା ଆପଣ ପାଇପାରିବେ ଏଇଠି ବଲାଙ୍ଗୀରିରେ ଆଉ ହଁ ଭଲ ଅଛି ହଁ ସମସ୍ତେ ଭଲ ଅଛି ଆପଣ ଭଲ ଅଛନ୍ତି ହଁ ଆପଣ ତ ବହୁତ ଦିନ ପରେ ଫୋନ୍ କଲେ ହେଉ ଆସନ୍ତୁ ଆସନ୍ତୁ ଆମ ବଲାଙ୍ଗୀରି ଆସି ବୁଲି ଯାଆନ୍ତୁ ଆମ ରୁମ୍ ବି ଦେଖି ଦେଇକିରି ଯିବେ ରୁମ୍ ଦେଖିଲେ ଆପଣଙ୍କର ନିଶ୍ଚୟ ପସନ୍ଦ ହେବ ଆଉ ତା'ପରେ ଆମର ଫେବରାଇଟ୍ ଜିନିଷ ଯେଉଁ ଚାଉଳ ବରା ତାକୁ ବି ପାଇବେ ତେନ୍ତୁଲି ବି ପାଇବେ ଆଉ ପିଲାମାନଙ୍କୁ ବି ସାଙ୍ଗରେ ନେଇକରି ଆସିବେ ହେଲା ପିଲା